ମୋ ଘରେ ବଗିଚା ଅଛି ବଗିଚାର ରକ୍ଷଣାବେକ୍ଷଣ ପାଇଁ ବାଡ଼ ଆବଶ୍ୟକ ତେଣୁ ବାଡ଼ ପାଇଁ ଆଜିକାଲି ଲୋକମାନେ ବହୁତ୍ ପଇସା ନେଇଥାଆନ୍ତି ବଗିଚାର ପାଚେରୀ କରିବା ପାଇଁ ସିମେଣ୍ଟ ଇଟା ଦରକାର ସିମେଣ୍ଟ ଇଟା ମଧ୍ୟ ବହୁତ୍ ଦାମ୍ ସେଥିପାଇଁ ବଗିଚାର ରକ୍ଷଣବେକ୍ଷଣ ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ ବଗିଚାରେ ବାଡ଼ ଦେବା ପାଇଁ ମଧ୍ୟ ବାଉଁଶ ଅଧିକା ଦାମ୍